ଆମେ ସମ୍ପର୍କ ଥିବା କିଛି କାର୍ଯ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ତାଲିକାଭୁକ୍ତ କରିପାରିବି ସଙ୍ଗୀତ ହେଲା ନୃତ୍ୟ ନାଟକ ଖାଲି ସମୟରେ ଖାଲି ସମୟରେ ବହି ପଢ଼ିବା ମୁଁ ବହି ପଢ଼େ ଟି ଭି ମୋବାଇଲ ପତ୍ରିକା ପଢ଼ିବା ଟିଭିରୁ ମୁଁ ଦେଖିକି ୟୁଟୁବରେ କିଛି ଜିନିଷ ବନେଇବା ଟି ଭି ମୋବାଇଲରେ ବସିକି ସିରିଏଲ ଦେଖେ ୟୁଟୁବ ଖୋଲିକି ତାପରେ ଟିଭିରେ ମୋର ସିରିଏଲ ହେଲା ଆଉ ବହି ମୋବାଇଲ ଖୋଲିକି ଠାକୁରଙ୍କ ଗୀତ ହେଲା ଭଜନ ହେଲା ଏଗୁଡ଼ାକ ସବୁ ମୁଁ ଦେଖେ ତାପରେ କିଛି ସମୟ ହେଲେ ରୋଷେଇ ବି ଯାଇକି କରେ